ଆମ ଘରେ ମୁଖ୍ୟତଃ ଚାରୋଟି ନା ପାଞ୍ଚଟି ଗାଈ ରହୁଛନ୍ତି ଯେହେତୁ ଚାରୋଟି ପାଞ୍ଚଟି ଗାଈ ରହୁଛନ୍ତି ଆମ ଘରେ ତ ଘରେ ନୁହଁ ତ ଗୁହାଳ ରହୁଛ ତ ଗୁହାଳ ବି ଯେହେତୁ ତାଙ୍କ ସଂଖ୍ୟା ବୃଦ୍ଧି ହେଇ ଚାଲୁଛି ତ ଆମର ଯେହେତୁ ଏବେ ପାଞ୍ଚଟି ଗାଈ ଥିଲେ ଦୁଇ ତିନୋଟି ବାଛୁରୀ ଥିଲେ ତ ଏବେ ଯେହେତୁ ବଢ଼ି ଚାଲିଛନ୍ତି ତ ସେହି ଅନୁସାରେ ଆମକୁ ଅନୁଯାୟୀ ଆମକୁ ବି ଆଗାମୀ ଗୁହାଳ ବଢ଼ାଇବାକୁ ହେବ ତ ଯେହେତୁ ଆମେ ଗୁହାଳ ବଢ଼ାଇବୁ ତ ସେହି ଅନୁସାରେ ଗାଈଙ୍କର ବି ଯତ୍ନ ନେବାକୁ ପଡ଼ିବ ନା ପ୍ରପୋର୍ଲି ପୁରା ପୁରା ଠିକ୍ ଭାବରେ ଯତ୍ନ ନେବାକୁ ପଡ଼ିବ ତ ସେଇଥି ଅନୁସାରେ ତ ଗାଈ ଯଦି ପାଞ୍ଚ ଜଣ ହେଉଛନ୍ତି ତ ମିନିମମ୍ ତ ଜଣକା ପାଞ୍ଚ ଜଣଙ୍କ ପାଇଁ ତ ପ୍ରପୋର୍ଲି ରୁମ୍ କରିବୁ ନା ଯେହେତୁ ରୁମ୍ କରିବୁ ତ ସେ ଅନୁସାରେ ରହିବେ ତ ରହିଲେ ସେ ତାଙ୍କ ପାଇଁ ଫ୍ୟାନ୍ ବି ଇୟୁ କରାଯିବ ଆଉ ନିୟମିତ ଭାବରେ ସଫା ବି କରାଯାଇ ଯିବ ଗୋବର ଯେଉଁ ଅଛି ଗୋବର ଏବଂ ପରିସ୍ରା ତା'କୁ ବି ପରିଷ୍କାର କରାଯିବ ସମୟକୁ ସମୟ ଏବଂ ଦିନକୁ ତିନି ଚାରିଥର ଗାଈକୁ ମୁହାଁ ଯିବ ମୁହାଁ ଯିବ ମାନେ ଚୋକଡ଼ ଆଦି ଆଦି ପିଆ ଯିବ ଗୋଳାଇକି ଯେଉଁ କି ସେହି କିଛି ସମୟ ପରେ କିଛି ସମୟ ପରେ କୁଟା ମଧ୍ୟ ଦିଆଯିବ ଘାସ ମଧ୍ୟ ଦିଆଯିବ ତ ଏହା ମଧ୍ୟ ନିୟମିତ ଭାବେ ଦିଆଯିବ ଏବଂ ଥଣ୍ଡାରୁ ସି ଋତୁ ପରିବର୍ତ୍ତନ ସକାଶୁ ଥଣ୍ଡାରୁ ବଞ୍ଚିତ ପାଇକା କିଛି ଭ୍ୟାକସିନ୍ ମେଡ଼ିସିନ୍ ବି ଦିଆଯିବ ଏବଂ ତା'ପରେ ଯଦି ଗାଈ ସଂଖ୍ୟା ବୃଦ୍ଧି ହେବା ପାଇକା ତ ଯଦି ସିଏ ଛୁଆ ଯଦି ବାଛୁରୀ ଜନ୍ମ କରନ୍ତି ତା'ହେଲେ ତାଙ୍କ ପାଇଁ ବି କିଛି କରାଯାଇ ପାରିବ ମେଡ଼ିସିନ୍ ଦିଆଯିବ କୁର୍ମୀ ଔଷଧ ବି ଦିଆଯିବ କୁର୍ମୀ ନ ହେବା ପାଇଁ କି ତା'କୁ ଅନ୍ୟାନ ବହୁତ ମେଡ଼ିସିନ୍ ବି ଦିଆଯିବ ତ ସେଥିପାଇଁ କା ଗାଈ ଯତ୍ନ ନେବା ଏବଂ ବହୁତ ସହଜ ବି ନୁହେଁ କି କଷ୍ଟ ବି ନୁହେଁ ଅନ୍ୟାନ ଯେମିତି ଯେପରି ଅନ୍ୟାନ ଜୀବ ଅଛନ୍ତି ଯେପରି କୁକୁର ବିଲେଇ ସେମାନଙ୍କର ଖାଇବା ପିଇବାକୁ ଦେଇଦେଲେ ସେ ଶୋଇଗଲା କିନ୍ତୁ ଗାଈ ଯେଉଁ ଅଛନ୍ତି ଗାଈ ବହୁତ କଷ୍ଟଦାୟକ ତ ସିଏ ରହିବ ତା'ର ସେବା କରିବ ଗୋମୂତ୍ର ଆଉ ଗୋବର ପୋଛିବ ଗାଈକୁ ନିୟମିତ ଭାବରେ ମେଡ଼ିସିନ୍ ଔଷଧ ଦେବ ଗାଈକୁ ନିୟମିତ ଭାବରେ କିଛି ତ କରିବ ଗାଈକୁ ନିୟମିତ ଭାବରେ ଖାଦ୍ୟ ଦେଇ ଗାଈକୁ ନିୟମିତରେ ତା କ୍ଷୀର ବାହାର କରିବ କ୍ଷୀର ବି ଯଦି ନ ବାହାର କରି ପାରିଲେ ତା'ହେଲେ ବହୁତ ଅସୁବିଧା ହେଇପାରେ ତ ସେଥିପାଇଁ କା ବି କ୍ଷୀର ନ ବାହାରିଲେ ସେ ତାଙ୍କର କ୍ଷୀର ଆଉ ଦେଇ ପାରିବନି ଯଦି ଥରିଏ ଦିନକୁ ଯଦି ଥରିଏ ବି ପ୍ରତିଦିନ କ୍ଷୀର ବାହାର କରୁଛି ଆଉ ଗୋଟେ ଦିନ ଯଦି କ୍ଷୀର ନ ବାହାରୁଛି ତା'ହେଲେ ତୁମେ କ୍ଷୀର ଦେଇ ପାରିବନି ସେ ଆଉ ଦେଇ ପାରିବ ନାହିଁ ତ ସେଥିପାଇଁ କା କ୍ଷୀର ଯଦି ଦେବାର ଅଛି ଯଦି ନେବାର ଅଛି ତ ନିୟମିତ ଭାବରେ ସବୁଦିନ କ୍ଷୀର ଦିନକୁ ଦୁଇଥର ଯେପରି କି ସକାଳେ ଥରେ ଆଉ ରାତିରେ ଥରେ ଦିନକୁ ଗାଈ ଦୁଇଁବାରେ ତ କ୍ଷୀର ନିୟମୀତ ଭାବରେ ଦେଲେ ଏବଂ ପୃଷ୍ଟିସାର ରହିବ ଗାଈର ବି ଅନ୍ୟାନ ଜୀବଜନ୍ତୁ ପୋଷି ରହିଲେ ବି ପଶୁମାନେ ନିଜକୁ ସୁରକ୍ଷିତ ଫି ହୁଏ ଏବଂ ଭଲ ବି ଲାଗେ ମୁଁ ବହୁତ ଭଲ ବି ଯେପରି କି ଗୃହପାଳିତ ପଶୁ ଏବଂ ଆମର ଗାଈ ବି ଅଛନ୍ତି ବହୁତ ଯେହେତୁ ଆମେ ଗାଈ ରଖିଛୁ ତ ଆମେ ଗାଈ ଉପରେ ବେଶି ଜାଣିଛୁ ତ ଗାଈ ଉପରେ ବେଶି କହିଲୁ ତ ବହୁତ ଭଲ ଭାବରେ ସେବା କଲେ ତ ବହୁତ ଭଲ ହେବ